ଅନଲାଇନ୍ ଗୋଟେ ଅର୍ଡ଼ର କରିଥିଲୁ ଆମେ ଯେଉଁ ଅର୍ଡ଼ରଟା କରିଥିଲୁ ଆମାଜନରେ ତା'ର ତାକୁ ଆମେ କ୍ୟାନସଲ୍ ମାରିଦେଇଥିଲୁ ତ ତା'ର ଫେରସ୍ତ ଟଙ୍କା ଏପର୍ଯ୍ୟନ୍ତ ଆସିନି ସେଇ ବିଷୟରେ ଫୋନ୍ ମାନେ ପଚାରିବା ପାଇଁ କାରଣଟା ଫୋନ୍ କରିଥିଲି କି ଏପର୍ଯ୍ୟନ୍ତ ଟଙ୍କାଟା କାଇଁ ମିିଳିନି ଏ ତ ସାଙ୍ଗେ ସାଙ୍ଗେ କ୍ୟାନସଲ୍ ମାରଦେଇଥିଲୁ ଅର୍ଡ଼ରଟା ତ ଏପର୍ଯ୍ୟନ୍ତ କ'ଣ ପାଇଁ ପଇସା ଆସିନି ବହୁତ ଡରି ହେଇଗଲାଣି ଆଠ ଦିନ ପାଖାପାଖି ହେଇଗଲାଣି ଆପଣ ପର୍ଯ୍ୟନ୍ତ ପଇସା ଦେଇନାହାନ୍ତି ପଇସା ଜଲ୍ଦି ଦେଲେ ଭଲ ହୁଅନ୍ତା ଆଉ ଆମର ଟିକେ ଦରକାର ଆପଣ ପଇସାଟା କେବେ ଦେବେ ଆଉ ଆଠ ଦଶ ଦିନ ହେଇଗଲାଣି ତ ପଇସା ଏପଯ୍ୟତ ମିଳନି ଆଉ କେବେ ମିଳିବ ଆଉ କେତେ ଡେରି ହବ ଅଲଗା ସଂସ୍ଥା ମାନେ ତ ବହୁ ଜଲ୍ଦି ଦେଇଦଉଛନ୍ତି ପଇସା ଆପଣଙ୍କର କ'ଣ ଏତେ ଡେରି ହଉଛି ହଉ ମୋ ନମ୍ବରଟା କ'ଣ ନାହିଁ ଆପଣଙ୍କ ପାଖରେ ଅପଡ଼େଟ୍ ନାହିଁ ମୋ ନମ୍ବର ଆକାଉଣ୍ଟରେ ଆଉ ତା'ହେଲେ ଏପର୍ଯ୍ୟନ୍ତ କ'ଣ ଦେଇନାହାନ୍ତି ଟିକେ ଜଲ୍ଦି ଦେଲେ ଭଲ ହୁଅନ୍ତା କେତେ ସମୟ ଆମେ ଆଉ ୱେଟ୍ କରିବୁ କେତେଦିନି ହେଇଗଲାଣି ଆଉ ଟିକେ ଟଙ୍କାଟା ନିହାତି ଦରକାରେ ଆଉ ଟିକେ ଜଲ୍ଦି ଦେବେ ଆଉ ନିହାତି ଦରକାର ଆଉ କ'ଣ କରିବା ଆମର ପଇସା ଦରକାର କଥା ଟିକେ ଜଲ୍ଦି ଦେବେ ନିହାତି ଆବଶ୍ୟକ ଅଛି ଆପଣ ଟିକେ ଜଲ୍ଦି ଦେଇଦେବେ ଆଉ ଏତେ ଡେରି କ'ଣ ଲାଗୁଛି ଆପଣଙ୍କର କାର୍ଯ୍ୟକ୍ରମ ଏତେ ଡେରି କ'ଣ ପଇସା ଟିକେ ଜଲ୍ଦି ଦେବା କଥା ନା ଆଉ ଇଏ କ'ଣ ଇଏ କି ଭଳିଆ କଥା ଏମିତି ଡେରି କରୁଛନ୍ତି ଦଦି ଜଲ୍ଦି ଦେଇଦେବେ ଆଉ କହୁଥିଲେ କି ଆ ଅର୍ଡ଼ରଟା ତ ଭଲ ଲାଗିଲାନି ସେଥିପାଇଁ କ୍ୟାନସଲ୍ ମାରିଦେଇଥିଲୁ ଆଉ ଆପଣଙ୍କର କ'ଣ ଅସୁବିଧା ହେଲା ଆମେ ତ ନିହାତି ତ ଆମେ ତ ଅର୍ଡ଼ର କରୁଛୁ ନା ଆଉ ସବୁ ଅର୍ଡ଼ର ଆପଣ ଏମିତି ପଇସା ଫେରସ୍ତ କରିବା ପାଇଁ ଏତେ ଡେରି କରୁଛନ୍ତି ତ ନିହାତି ଲୋକମାନେ ତ ନିହାତି ଅସୁବିଧାରେ ପଡ଼ିବେ ନା ତ ଆମର ପଇସା ମିଳିଲେ କି ଆମେ ପୁଣି ଅର୍ଡ଼ର କରିବୁ କି କ'ଣ କରିବୁ ଆପଣ ଏମିତି ଏତେ ଡେରି କରୁଛନ୍ତି ଟିକେ ଜଲ୍ଦି କରିଦେବେ ଆଉ ଆଉ ମୁଁ ଏୟା କହିବାକୁ ଚାହୁଁଥିଲି କି ଜଲ୍ଦି ପଇସାଟା ଫେରସ୍ତ ମିଳିଗଲେ ପରେ ଆମେ ନୂଆ ଅର୍ଡ଼ର କରିବି କ'ଣ ଆପଣଙ୍କ ପାଇଁତ ସୁବିଧା ହବ ନା ଆଉ ଆମ ପାଇଁ କି ସୁବିଧା ହେଉଛି କି ଟିକେ ଜଲ୍ଦି କରିଦେବେ ଆଉ ଆପଣ କାର୍ଯ୍ୟକ୍ରମ ଟିକେ ବହୁତ ସ୍ଲୋ ହେଉଛି ତାକୁ ଟିକେ ସ୍ପିଡ଼ କରିବା ପାଇଁ ଚେଷ୍ଟା କରନ୍ତୁ ଆଉ ଟିକେ ଜଲ୍ଦି ଦେଇଦିଅନ୍ତୁ ପଇସା ଆଉ ଆମେ ଉପକୃତ ହବୁ ଆଉ ଧନ୍ୟବାଦ